ହଁ ବାହାରିଲିଣି ତୁ ବାହାରିଲାଣୁ କେତେଟାରେ ବାହାରିବା ଆମେ ଦାଦା ସବୁ ଯାଉଛୁ ତୁମର ସେଠି କିଏ କିଏ ଅଛନ୍ତି ମାତା ମଠ ଯିବା ବୁଲିବାକୁ ଏଥର ମାତା ମଠ ଯିବା କେତେଟାରେ ବାହାରିବା ଆମ ପାଇଁ ସୁବିଧା ହବ କହୁନୁ ଛଅଟାରେ ବାହାରିବା ହ ହଉ ଠିକ୍ ଅଛି ତୁ ଆମେ ଟିଫିନ୍ କ କେଉଁ ଗାଡ଼ି କଲେ ଠିକ୍ ହବ ଆମ ପାଇଁ ଟ୍ରାଭେଲର୍ ଠିକ୍ ଅଛି ତୁ ଗୋଟେ ଭଲ ଟ୍ରାଭେଲର୍ ଦେଖେ ତା' ସାଙ୍ଗରେ ଟିକିଏ କଥା ହ ରେଟ୍ଫେଟ୍ ଛିଡ଼ା ମୋତେ ଜଣେଇବୁ ଆଉ ରୋଷେଇବାସ ଯଦି ଟାଇମ୍ ଦେଖିବା ଯଦି ଟାଇମ୍ ମିଳିବ ତ ଭଲ କଥା ନହଲେ ନାଇଁ ଆମେ ମିଲ୍ ଖାଇନେବା ନା କ'ଣ କହୁଛୁ ହଉ ତାହାଲେ ତୁ ବାହରିକି ଥିବୁ ନହେଲେ ନାଇଁ ପୁଣି ଗାଡ଼ିବାଲା ଆସିକି ଠିଆଁ ହେଇଥିବ ଆହୁରି ହଇରାଣ ହେବା ଲେଟ୍ ହେଇଗଲେ ହ ହଉ

ଆମ୍ବ କିଲେ ଖଣ୍ଡେ ଆଣିକି ଆସିବୁ

ତୋର ବାନ୍ତିଫାନ୍ତି ହୁଏନି ତ ମେଡ଼ିସିନ୍ ଆଣିକି ଆସିଥିବୁ ଆଉ ସାଙ୍ଗରେ ଆଉ ନହେଲେ ନାଇଁ ମେଡ଼ିସିନ୍ ନେଇଯିବି ମୁଁ ହେଲା ପାଣି ବୋତଲ ସ୍ନାକ୍ସ୍ ସବୁ ଆଣିକି ଆସିବୁ ମେଡ଼ିସିନ୍ ଫେଡ଼ିସିନ୍ ସବୁ ଆଣିବୁ ହେଲା ହଁ ହଁ ହଉ ହଉ ଠିକ୍ ଅଛି ଆଉ ହଉ ଠିକ୍ ଅଛି ଆଉ ତୁ ମୋତେ ମନେକି ଗାଡ଼ିବାଲା ସାଙ୍ଗେ ଟିକିଏ କଣ୍ଟାକ୍ଟ୍ ହେଇକି ମୋତେ ଟିକିଏ ଜଣେଇବୁ ଆରେ ଟିକିଏ ଗାଡ଼ିବାଲା ସାଙ୍ଗେ ଟିକିଏ କଣ୍ଟାକ୍ଟ୍ ହେଇକି ମୋତେ କହ କେତେ ଟଙ୍କା କ'ଣ ରେଟ୍ ଛିଡ଼େଇବ ଆମେ ସେହି ଅନୁସାରେ ଇଏ କରିବା ନା ହଁ ରେ ମୁଁ ବୁଝିକି ହଉ ଠିକ୍ ଅଛି ଆଉ ହଉ ତୁ ଆଉ ଟାଇମ୍ ନାହିଁ ତୁ ଜଲ୍ଦି ବାହାରେ ହେଲା ହଉ ଠିକ୍ ଅଛି